କୃଷି ଯଥା ଦ୍ରବ୍ୟ ଲାଗି ଆମ କୃଷକମାନଙ୍କ ପାଇଁ ସରକାରୀ ସହାୟତା ଦେଇପାରିଲେ ବେଶୀ ଭଲ ହୁଅନ୍ତା ଆଉ ସେଥିରେ ବହୁତ ଉପକୃତ ବି ହେବେ ଚାଷୀମାନେ ତ ସରକାରୀ ଅନୁଦାନ ହେଲେ ଚାଷୀ ଭାଇମାନେ ବହୁତ କିଛି ଅନୁଦାନ ନେଇପାରିବେ ଚାଷୀ ବେଶୀ ଉପକୃତ ହେବେ କିଛି ଦେହାତି କିଛି ଜିନିଷ ପାଇ ପାରିବେ କିଛି ମାଗଣା ବି ପାଇ ପାରିବେ ତ ଚାଷୀ ଭାଇମାନଙ୍କର କିଛି ମାନେ ତାଙ୍କ ଶସ୍ୟ ଉତ୍ପାଦନ କରି ପାରିବେ ଶସ୍ୟ ଉତ୍ପାଦନ ହୋଇପାରିବ ଏଥିଲାଗି ଯେଉଁଟାକି ତାଙ୍କର ଯେତେବେଳେ ଯେଉଁ ପ୍ରକାର ସାର କିମ୍ବା ଚାଷ ଦ୍ରବ୍ୟ ବିନିଯୋଗ କରିବାଲାଗି ଠିକ୍ ଟାଇମ୍ରେ ଯଦି ଯୋଗାଇ ଦେଇ ପାରିବେ ସେଥିଲାଗି ବହୁତ ବଢ଼ିଆ ହେବ ଆଉ ଚାଷୀମାନେ ବହୁତ କିଛି ଉପକୃତ ହୋଇପାରିବେ ତ ସାଙ୍ଗେ ସାଙ୍ଗେ ତାଙ୍କ ପରିବାର ସଦସ୍ୟ ଲୋକମାନେ ବି ଉପକୃତ ହୋଇପାରିବେ ତ ସେଥିଲାଗି କୃଷକମାନଙ୍କ ବହୁତ କିଛି ସୁବିଧା ଯୋଗାଇଦେବା ଆବଶ୍ୟକ ଆଉ ଏଇଟା ସବୁ କିିଛି ସରକାରୀ ସହାୟତା ଦ୍ୱାରା ବହୁତ ଭଲ ହୁଅନ୍ତା